ହ୍ୟାଲୋ ହଁ ଏଠି କ'ଣ ସବୁ ଖାଇବା ପିଇବା ମିଳୁଛି କି

ଏଠି କ'ଣ କ'ଣ ଖାଇବା ତୁମର ମିଳୁଛି

କେତେ କ'ଣ ଟଙ୍କା ଲାଗୁଛି ସେଥିରେ ଆମର ଫ୍ୟାମିଲି ଆମର ଆସିଛୁ ତିନି ଜଣ ଆସିଛୁ ଆଉ ହୋଟେଲ ଏ ହୋଟେଲ ତ ପରିଷ୍କାର ପିଅନ୍ତି ମ୍ୟାନେଜର୍କୁ ବି ଠିକ୍ କହୁନାହାନ୍ତି କି ମାନେ ପରିଷ୍କାର ପରିଚ୍ଛନ୍ନ ଆଗକୁ ହଁ ହଁ ନାହିଁ କହିକି କି ନାହିଁ ବାଥରୁମ୍ ବହୁତ ଗୁଡ଼େ ଅପରିଷ୍କାର ଲାଗୁଛି ତ ହଉ ଏଠିକାର ସବୁ ବୁଝା ବୁଝି କିଏ କରୁଛି ଆପଣଙ୍କ ମ୍ୟାନେଜର୍ ନାହିଁ କିି ଆଉ ଏଇଠି କ'ଣ ପାଖାପଖି କ'ଣ କିଛି ଦେଖିଲା ଭଳି ଜାଗା ଅଛି ହଁ

ହଁ ସେଇ ଯେଉଁ ଜାଗା ସବୁ କହିଲେ ଆପଣ ସେହିଗୁଡ଼ାକ କ'ଣ ଗୋଟେ ଦିନରେ ବୁଲି ହବ ନା ନା କେତେରେ ଲାଗିବ ସେହି ହିସାବରେ ଆମେ ରହିବୁ ଆଉ ବସ୍ର ସୁବିଧା ଅଛି କି କିଛି